ମୁଁ କେବେ ବି ଟେଲିସ୍କୋପ ତିଆରି କରିନାହିଁ କିନ୍ତୁ ଏତିକି ଜାଣିଛି ଯେ ଏହା ଏକ ଦୂରବୀକ୍ଷଣ ଯନ୍ତ୍ର ଯାହାକି ଆମେ ବହୁତ ଦୂରରେ ଥିବା ଜିନିଷକୁ ପାଖରେ ଦେଖିପାରୁ ଯେଉଁଟାକି ଦେଖିବା ସମୟରେ ଆମକୁ ଛୋଟଟା ପୂରା ବହୁତ ବଡ଼ ଆକାରରେ ଆହୁରି ବହୁତ ଭଲ ଭାବରେ ବି ଦେଖାଯାଏ ଏଇଟା ଏକ ଲେନ୍ସ ଲେନ୍ସ ପରିକା କାମ କରିଥାଏ